ମ୍ୟୁଜିକ୍ ରିୟାଲିଟି ଶୋ ମୋତେ ଦେଖିବାକୁ ବହୁତ ଭଲ ଲାଗେ କେବଳ ଗୋଟିଏ ନୁ ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆାଲିଟି ଶୋ ନୁହେଁ ମୁଁ ପ୍ରାୟ ସମସ୍ତ ମ୍ୟୁଜିକ୍ ରିଆଲିଟି ଶୋ ଦେଖିବାକୁ ଭଲ ପାଏ ତାହି ମଧ୍ୟ ସେଥିମଧ୍ୟରୁ ଇଣ୍ଡିଆନ୍ ଆଇଡ଼ଲ୍ ମୋତେ ସବୁଠାରୁ ବହୁତ ଭଲ ଲାଗେ ମୋର ଏହି ମ୍ୟୁଜିକ୍ ପ୍ରତି ଟିକେ ଦୁର୍ବଳତା ଥାଏ ଯାହାଫଳରେ କି ମୁଁ ମ୍ୟୁଜିକ୍ଟିକୁ ଶୁଣିବାକୁ ବହୁତ ଭଲ ପାଏ ଏହି ରିଆଲିଟି ଶୋ ଆମ ଓଡ଼ିଶାରୁ ବହୁତ ପ୍ରତିଯୋଗୀ ଭାଗ ନେଇଛନ୍ତି ଏହି ରିଆଲିଟି ଶୋକୁ ଆମେମାନେ ବହୁତ ପସନ୍ଦ କରୁ ଏମିତିକି ରିଆଲିଟି ଶୋ ସମୟରେ ଗୋଟେ ଗୋଟେ ଟିଭି ପାଖରେ ପଚାଶ ଜଣ ପାଖାପାଖି ବସି ଏହାକୁ ଦେଖିଥାଉ ରିଏଲିଟି ଶୋରେ ଆମ ଓଡ଼ିଶାରୁ ବହୁତ ଜଣ ଯାଇଛନ୍ତି ତାଙ୍କ ମଧ୍ୟରୁ ଅନନ୍ୟା ଶ୍ରୀତମ୍ ନନ୍ଦ ଆମ ଭୁବନେଶ୍ୱରର ସେ ସେଠାକୁ ଯାଇଥିଲେ ଓ ବହୁତ ବଢ଼ିଆ ମ୍ୟୁଜିକ୍ ପ୍ରଦର୍ଶନ କରିଥିଲେ ସେଠି ଥିବା ଜଜ୍ମାନେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ ଯାହାକି ଆମକୁ ଶୁଣି ବହୁତ ଖୁସି ଲାଗିଥିଲା ଓ ଗର୍ବ ମଧ୍ୟ ଅନୁଭବ ହୋଇଥିଲା କି ଆମ ଓଡ଼ିଶାର ପିଲା ଜଣେ ସେଠାରେ ଯାଇ ଉପସ୍ଥିତ ହୋଇପାରିଛନ୍ତି ଆଉ ନିଜର ମ୍ୟୁଜିକ୍ଟିକୁ ଉପସ୍ଥାପନା କରିପାରିଛନ୍ତି ଯାହାକି ଆମ ପାଇଁ ଗର୍ବର ବିଷୟ